ହଁ ଆମ ଗାଁରେ କବାଡ଼ି ଖୋଖୋ ହକି ଫୁଟ୍ବଲ୍ କ୍ରିକେଟ ତାସ୍ ବାଟି ନଟୁ ବି ମଧ୍ୟ ଖେଳାଯାଏ ସେ ସେଗୁଡ଼ିକ ବି ଆମ ଗାଁ ଗାଁରେ ଯେତିକି ପିଲାମାନେ ରହିଲେ ସେମାନେ ଏକାଠି ହେଇକି ଗୋଟିଏ ଜାଗାରେ ବି ମଧ୍ୟ ଖେଳନ୍ତି ବି ଭଲ ବି ଖେଳନ୍ତି ଖେଳେ ଗୋଟିଏ ଖେଳ ବିଷୟରେ ଆମକୁ କୁହନ୍ତୁ କ୍ରିକେଟ୍ କ୍ରିକେଟ୍ କ୍ରିକେଟ୍ ହେଉଛି ମୋର ପ୍ରିୟ ଖେଳ ମତେ କ୍ରିକେଟ୍ ବହୁତ ଭଲ ଲାଗେ ତେଣୁକରି ମୁଁ ମୁଁ ବି କ୍ରିକେଟ୍ ବହୁତ ଭଲ ବି ଖେଳେ ତେଣୁକରି ଗାଁରେ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଇତ୍ୟାଦି ହେଲେ ଆମେମାନେ ବି ମଧ୍ୟ ପକାଉ ପଇସା ଆଦାୟ କରି ବି ମଧ୍ୟ ଆମ ଗାଁରେ ଥିବା ଯେଉଁ ଷ୍ଟାଡ଼ିୟମରେ ଆମେ ବି ଯେଉଁ ପଡ଼ିଆରେ ଆମେ ଖେଳୁ ସେ ପଡ଼ିଆରେ ବି ମଧ୍ୟେ ଆମେ ଭଲ ସଫାସଫି କରି ସେ ପଡ଼ିଆକୁ ଚିକ୍କଣ କରି ପଇସା ଆଦାୟ କରି ମାଇକ୍ ବଜାଇ ସେଠୁ ଟୁର୍ଣ୍ଣାମେଣ୍ଟ କରୁ ଟୁର୍ଣ୍ଣାମେଣ୍ଟରେେ ବି ବହୁତ ବଡ଼ ବଡ଼ ଟିମ୍ ଜଗତସିଂହପୁର ଟିମ୍ କଟକ ଟିମ୍ କେନ୍ଦ୍ରାପଡ଼ା ଟିମ୍ ପୁରୀ ଟିମ୍ ଅନୁଗୁଳ ଟିମ୍ ଭଦ୍ରକ ଟିମ୍ କେନ୍ଦୁଝର ଟିମ୍ କଳାହାଣ୍ଡି ଟିମ୍ ଏମିତି ବି ଅନ୍ୟ ଅନ୍ୟ ଜିଲ୍ଲାରୁ ବି ମଧ୍ୟ ବଡ଼ ବଡ଼ ଟିମ୍ ଆସନ୍ତି ବି ସେଠି ବି ଆସନ୍ତି ତାଙ୍କ ଭିତରେ ପ୍ରତିଯୋଗିତା ହୁଏ ଯେଉଁମାନେ ବି ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ସ୍ଥାନ ଅଧିକାର କରଛନ୍ତି ତାଙ୍କୁ ବି ପ୍ରାଇଜ୍ ମିଳେ ଟ୍ରଫି ମିଳେ ପଇସା ମିଳେ ତେଣୁ ଆମ ଗାଁରେ ବି ଏମିତି ବି କ୍ରୀଡ଼ା ବି ଆମ ଗାଁରେ ଆମେ ଖେଳୁ ବି ବହୁତ ଶୃଙ୍ଖଳିତ ବିରେ ଆମେ କ୍ରୀଡ଼ା ପ୍ରତି କ୍ରୀଡ଼ା ପ୍ରତିଯୋଗିତା କରୁ ତେଣୁକରି କ୍ରିକେଟ୍ ମତେ ବହୁତ ଭଲ ଲାଗେ ତେଣୁକରି ମତେ କ୍ରିକେଟ୍ ବି ବହୁତ କ୍ରିକେଟ ଭଲି ଫୁଟ୍ବଲ୍ ସେଇଠୁ ଖୋଖୋ କବାଡ଼ି ତାସ ନଟୁ ଏ ସବୁ ଖେଳ ମତେ ଭଲ ଲାଗେ ମୁଁ ବି ସବୁ ଖେଳ ମୁଁ ଖେଳେ